ଏଇଟା କ୍ୟାବ୍ ଏଜେନ୍ସି ଲାଗିଛି କି ମୁଁ ମିତା ଗୋଟିଆ କହୁଥିଲି ଦହ୍ୟାରୁ ଆପଣଙ୍କଠାରୁ ମୁଁ ଯେଉଁ କାର୍ ଅର୍ଡ଼ର କରିଥିଲି କ'ଣ ଏମିତି ଭଙ୍ଗା କାର୍ଟିଏ ଦେଇଛନ୍ତି ସିଟ ଚିରା ହୋଇଛି ଠିକସେ ହର୍ନ ବାଜୁନି ଲୋକମାନେ ଏମିତି ଆସିଲେ ଆକ୍ସିଡେଣ୍ଟ ହେବନାହିଁ ପଇସା ନେଳା ବେଳେ ତ ଠିକ ନେଉଛନ୍ତି କାର୍ କାହିଁକି ଏମିତି ଭଙ୍ଗାରୁଜା ଦେଉଛନ୍ତି ହେଉ ରଖୁଛି